ଦୈନନ୍ଦିନ ଜୀବନରେ ପାଣି ବହୁତ ଆବଶ୍ୟକ କାରଣ ପାଣି ନ ପିଇକି ଗୋଟେ ମନୁଷ୍ୟ ବଞ୍ଚିବା ବି କଷ୍ଟକର ସେଇଟା ବି ଆପଣମାନେ ନିହାତି ଭାବରେ ଜାଣିଥିବେ ପାଣିକୁ ଆମେ ପାଣିକୁ ଆମେ ଦିନକୁ ଛରୁ ସାତ ଲିଟର ପିଇବା ଆବଶ୍ୟକ ପାଣିରୁ ଆମେ ଲୁଗା ସଫା ଲୁଗା ସଫା ବାସନ ମାଜିବା ବାସନ ମାଜିବା ଗାଧୋଇବା ଶୌଚ କରିବା କତୁରୁ ଆରମ୍ଭ କରି ଏମିତି ସଫା କରିବା ରୋଷେଇ କରିବା ଖାଦ୍ୟ ରାନ୍ଧିବା ପାଇଁ ବି ଏମିତି ପାଣି ଆବଶ୍ୟକ ଦରକାର ପାଣି ପାଣି ବିନା ରହିବା କଷ୍ଟକର ପୃଥିବୀ ପୃଷ୍ଠରେ ପାଣି ବିନା ରହିବା ମନୁଷ୍ୟ ପକ୍ଷରେ ବହୁତ କଷ୍ଟକର ପାଣି ପାଣି ହେଉଛି ମନୁଷ୍ୟର ନିହାତି ଆବଶ୍ୟକ ଜିନିଷ ପାଣିକୁ ଆମେ ଏହିପରି ବ୍ୟବହାର କରୁ ପାଣି ଆମର ଦିନ ତମାମ ପାଣି ଦରକାର